ହଁ ହଁ କୁହନ୍ତୁ ଫୋନ୍ କରିଛ କୁହ ହ୍ୟାଲୋ ହଁ କୁହନ୍ତୁ ଆମର ସବୁ ମିଳୁଛିି ସବୁ ଜଳଖିଆ ମିଳୁଛି ଆପଣ ଯାହାବି ଖୋଜିବେ ବରା ଅଛି ସିଙ୍ଗଡ଼ା ଅଛି ମିଠା ଅଛି ଆମର ଆଉ ଯେଉଁ ସ୍ନାକ୍ସ ଜିନିଷ ବି ଅଛି ଆଉ ଯାହାବି ଆପଣ କହିବେ ଆଉ କ'ଣ ଦରକାର କି ଆପଣଙ୍କର ନା ନା ବାସି ଜିନିଷ ବିକିଲେ ଆଉ ଆପଣ ନମ୍ବର ଯେଉଁଠୁ ପାଇଲେ ତାଙ୍କୁ ପଚାରନ୍ତୁ ଆମ ଦୋକାନ କେମିତି କ'ଣ ବାସି ଜିନିଷ ରଖିବୁ ଲୋକ ଆଉ ବାଡ଼େଇବେ ରେଟ୍ ଆଗରୁ ଥିଲା ପାଞ୍ଚ ଟଙ୍କା କିନ୍ତୁ ଏବେ ଛଅ ଟଙ୍କା ହେଇଯାଇଛି ଆଉ ସେମିତି କିଛି ନୁହଁ ତୁମ ପାଇଁ କମିପାରିବ ତୁମେ ଯେତିକି ଯାହା ନବ କହିଲେ ଆଗେ ସେଇ ଅନୁସାରେ ତାପରେ ଆମେ କମେଇ ଦେବୁ ଆଉ ତେଲ ରେଟ୍ ଏତେ ହେଉଛି ଆଉ ଆଳୁ ସବୁ ଜିନିଷ ତ ରେଟ୍ ହେଉଛି ଆଉ ରେଟ୍ ଆଉ ଜିନିଷ ନ ବଢ଼େଇଲେ ମୁଁ ତାହେଲେ କେମିତି ଚାଲିବ ଆଜ୍ଞା ବରା ଛଅ ଟଙ୍କା ସବୁ ଜିନିଷ ଛଅ ଟଙ୍କା ବରା ଛଅ ଟଙ୍କା ଆଳୁଚପ୍ ଛଅ ଟଙ୍କା ସିଙ୍ଗଡ଼ା ଛଅ ଟଙ୍କା କିନ୍ତୁ ଆମର ଯେଉଁ ବ୍ରେଡ଼ଚପ୍ ହେଉଛି ସେଇଟା ଦଶ ଟଙ୍କା ଆଉ ମାଲପୁଆ ହେଉଛି ସେଟା ବି ଦଶ ଟଙ୍କା ପାଞ୍ଚ ଟଙ୍କା ବି ଅଛି ସାଇଜ୍ ସାଇଜ୍ ନେଇକି ଆଉ ମିଠା ବି ଆମର ଅଛି ପାଞ୍ଚ ଟଙ୍କିଆ ଦଶ ଟଙ୍କିଆ ବି ଅଛି ଆଉ ଦହିବରା ବି ଆମର ବନା ହେଉଛି ଆଜ୍ଞା ହଁ ସେଇଟା ଠିକ୍ ହବ ଆପଣ ଆସନ୍ତୁ ଦେଖନ୍ତୁ ଖାଆନ୍ତୁ ତାପରେ ଆପଣ ଭଲ ଲାଗିଲେ ନେବେ ମାନେ କେମିତି କ'ଣ ମାନେ ଜନ୍ମଦିନ ପାଇଁ ନେଇଥାନ୍ତେ ନା କୁଆଡ଼େ ବନ୍ଧୁବାନ୍ଧବ ନେଇଥାନ୍ତେ ନା କ'ଣ ଅଛି ସେମିତି କିଛି ପ୍ରୋଗ୍ରାମ୍ ଯେଉଁ ନେବେ ଅ ହଁ ହଁ ଆସନ୍ତୁ ଆପଣ ଜଳଖିଆ ନିଅନ୍ତୁ ତା' ସହିତ ଆମର ବି କେକ୍ ବି ତିଆରି କରାହେଉଛି ମାନେ ବିକ୍ରି ହେଉଛି ତାକୁ ବି ଦେଖି ନେବେ ଆଉ ହଁ ଆପଣ କ କେବେ ଦରକାର ସେଇ ଅନୁସାରେ କେତେ କେତେ କେତେ କେଉଁଥିରୁ ଦରକାର ସେଇଟା କହିଲେ ଆମେ ପୁଣି ବନେଇ ଦେଇେଥିବୁ ନା କାରଣ ଆମ ଦୋକାନରେ କିଛି ବି ରୁହେନି ସାଙ୍ଗେ ସାଙ୍ଗେମାନେ ବନାହବ ସାଙ୍ଗେ ସାଙ୍ଗେ ଲୋକ ଲାଇନ୍ରେ ଥିବେ ନେଇଯାଆନ୍ତି ମାନେ କେତେ କ'ଣ ପିଲା ଆସିବେ କୁହନ୍ତୁ ଆମେ ଲିଷ୍ଟ ବି ବତେଇଦେବୁ ଆପଣଙ୍କୁ କେତେଜଣ ପିଲା ଆସିବେ ହଁ ଯେ ମୁଁ ସବୁ ମାନେ ମୁଁ କହିଲି କି ଆପଣ ମାନେ କେତେ କେତେ କେଉଁଥିରୁ କେତେଟା ନେବେ ସେଇ ଅନୁସାରେ ଆମେ କରିବୁ ନା ଆଉ କେବେ ଦରକାର ବି ଆପଣ କହିଲେ ସେଇ ଅନୁସାରେ ଆମେ ବନେଇଦେବୁ ଆଜି

କାଲି କାଲି ଦିନ ଦଶଟାରେ ଦରକାର ଆପଣ ତାହାଲେ ଏଇଟା ହେଉଛି ମୋ ଏଇଟା ହେଉଛି ହ୍ୱାଟ୍ସଆପ୍ ନମ୍ବର ଆପଣ କ'ଣ କ'ଣ ନେବେ ସେଇଥିରେ ମୋତେ ହ୍ୱାଟ୍ସଆପ୍ରେ ମେସେଜ୍ କରିଦିଅନ୍ତୁ ତ ମୁଁ ଆମ ସକାଳେ କାଲି ଆମ ମିସ୍ତ୍ରୀକୁ କହିଦେବି ଲିଷ୍ଟ ଧରେଇଦେବି ସ ସେ ଆପଣ ବନେଇକି ପ୍ୟାକ୍ କରିଦେଇଥିବେ ଆପଣ ଆସିବେ ନେଇଯିବେ କେକ୍ ଅଛି ଆପଣ ଆସିବେ ପସନ୍ଦ କରିକି ନେବେ ଆଉ ହଉ ହଉ ଦୋକାନରେ ହଁ ହଁ ଦୋକାନରେ ବହୁତ କଷ୍ଟମର ଅଛନ୍ତି ତାହେଲେ ମୁଁ ରଖୁଛି ବ୍ୟସ୍ତ ଅଛି ହଉ ହଉ ଆଜ୍ଞା ରହିଲି